ଆମ ସ୍ଥାନୀୟ ବଜାରକୁ ଯିବାକୁ ଲୋକମାନେ ଅସୁବିଧା ହେଉଛନ୍ତି କାହିଁକିନା ବି ଲୋକମାନେ ତାଙ୍କ ଜମିରେ ବିଭିନ୍ନ ପ୍ରକାର ଫସଲ କରୁଛନ୍ତି ଟମାଟର ବାଇଗଣ ଭେଣ୍ଡି କଲରା ଆଳୁ ଯେକୌଣସି ପନିପରିବା ହଉ ଫଳ ଚାଷବାସ କରୁଛନ୍ତି ନେବା ପାଇଁ ଅସୁବିଧା ହେଉଛି କାହିଁକି ନା ରାସ୍ତାର ଅସୁବିଧା ରାସ୍ତାଘାଟ ବହୁତ ପାଇଁ ଅସୁବିଧାରେ ସମ୍ମୁଖୀନ ହେଉଛି ଲୋକମାନେ ବିଲରୁ ଉତ୍ପାଦନ କରୁଛନ୍ତି କିନ୍ତୁ ବଜାରକୁ ନେବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କିନ୍ତୁ ରାସ୍ତାଘାଟର ଆମର ସୁବିଧା ନାହିଁ ଲୋକମାନଙ୍କୁ ନେବ ଆଉ ଆଜିକା ଲୋକମାନେ ପନିପରିବାକୁ ନେବା ପାଇଁ ବଜାରକୁ କାହିଁକି ଅସୁବିଧା ହେଉଛି କାରଣ ଆଜି ଯେଉଁ ରେଟ୍ ଅଛି ପନିପରିବାର କାଲିକୁ ସେଇ ରେଟ୍ ଆଉ ରହୁନାହିଁ ଲୋକମାନେ ପନିପରିବା କରି ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେଣୁ ଲୋକମାନଙ୍କୁ ପନିପରିବା ଚାଷ କରିଦେଉଛନ୍ତି କିନ୍ତୁ ଠିକ୍ ରେଟ୍ରେ ତାଙ୍କର ମୂଲ୍ୟ ପାଉନାହାନ୍ତି ତେଣୁ ଲୋକମାନେ ବଜାରକୁ ନେବା ବହୁତ ଅସୁବିଧା ହେଉଛି ଯେହେତୁ ପରିବା ଦର ଆଜି ବଢ଼ୁଛି ଖାଲି କମୁଛି ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେଣୁ ଲୋକମାନେ ସ୍ଥାନୀୟ ତ ନେବା ପାଇଁ ଅସୁବିଧା ଦୁଇଟି କାରଣ ହେଉଛି କାରଣ ଗୋଟେ ହେଉଛି ରାସ୍ତା ଘାଟର ଅସୁବିଧା ଆଉ ଗୋଟେ ହେଉଛି ଚାଷୀ ମାନଙ୍କର ମୂଲ୍ୟ ଯେଉଁ ପନିପରିବା ଚାଷ କରୁଛନ୍ତି ତାରି ମୂଲ୍ୟ ବହୁତ ଅସୁବିଧାର ସମ୍ମୁଖୀନ ହେଉଛି ତେଣୁ ଲୋକମାନେ ଆଉ ବଜାରକୁ କୃଷିଜାତ ଦ୍ରବ୍ୟ ନେବାକୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି